ଆମ ଓଡ଼ିଆମାନଙ୍କର ଖାଦ୍ୟ ହେଉଛି ପଖାଳ ପଖାଳକୁ ବଢ଼ିଚୁରା ତ ରାଇତା ସେ ଆମ ଓଡ଼ିଆମାନଙ୍କର ଆହୁରି ବହୁତ ବହୁତ ଭଲ ଖାଇବା ଅଛି ତ ଆମେ କେତେବେଳେ କ'ଣ ବନାଉ କେତେବେଳେ ଭଜା ଭାତ ଡାଲି କେତେବେଳେ କ'ଣ ବନାଉ କେତେବେଳେ ଆମେ ପିଠା ବି ବନାଉ ପର୍ବପର୍ବାଣି ଦେଖି ହଇରାମ ପିଠା ଚକୁୁଳି ପିଠା ଆରିସା ପିଠା ତାପରେ ମଣ୍ଡା ପିଠା କାକରା ଆମେ ଏମିତି ସବୁପ୍ରକାର କହବା ବନାଉ ଆମ ଓଡ଼ିଆମାନଙ୍କର ପଖାଳ ହେଉଛି ମୁଖ୍ୟ ତ ତାହିରେ ଆମେ ଖାଉ ଭାତ ଡାଲି ଆଉ ସେ ବଢ଼ିଚୁରା ଆଉ ଭଜା ସଜନା ଶାଗ ଭଜା ଓ ତ ବିଭିନ୍ନ ପ୍ରକାର ଶାଗ ତାକୁ ଭାଜିଥାଉ ଆ ସବୁ ମାଛ ତରକାରୀ ଏସବୁ ହୁଏ ତ ମିଠାରେ ବି ବହୁତ ପ୍ରକାର ମିଠା ଅଛି ଯେମିତିକି ଆମ ଓଡ଼ିଶାର ପ୍ରସିଦ୍ଧ ରସଗୋଲା ରସଗୋଲା ଆଉ ଛେନାପୋଡ଼ ଆଉ ଗୋଲାପଜାମୁନ୍ ଏସବୁ ବହୁତ ପ୍ରକାର ଖାଇବା ଅଛି ଖିରି ଆମର ଖିରି ବି ବନାନ୍ତି ଯ ଚାଉଳ ଖିରି ସିମେଇ ଖିରି ଆମର ସ ବନାନ୍ତି ଆଉ ବ୍ୟଞ୍ଜନ ଭିତରେ ଆହୁରି ବହୁତ ବହୁତ ଭଲ ଭଲ ଜିନିଷ ଅଛି ସେସବୁ ଭିତରୁ ଗୋଟେ ହେଉଛି ଆମ ରାଇତା ରାଇତା ରାଇତା ବି ସିଏ ବହୁତ ଟେଷ୍ଟି ଲାଗେ ସେ ବହୁତ ଭଲ ଅ ସ୍ୱାସ୍ଥ୍ୟ ପକ୍ଷେ ବି ବହୁତ ଭଲ ସେ ଆମେ ଆମେ ଆହୁରି ବହୁତ ଜିନିଷ ବହୁତ ପ୍ରକାର ଖାଇବା ବନାଉ ଯେ ଜାଉ ବନାଉ ଯାଉ ହେଉଛି ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ପେଟ ପାଇଁ ବହୁତ ଉପକାରୀ ଆଉ ସେ ମାନେ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ହୋଇଥାଏ ଏବଂ କାଞ୍ଜି ବି ବନାଉ ଆଉ ଶୁଖୁଆ ଆଉ ଏମିତି ସବୁ କିଛି ବନାନୁ ବନାଉ ଆଉ ଆମ ଓଡ଼ିଆମାନଙ୍କର ଭାତ କଂସା ଭାତ କଂସା ପଖାଳ ହିଁ ବହୁତ ଭଲ ଆଉ ସ ଆମେ ଆହୁରି ତା' ସହିତ ଭାତ ସହିତ ତା' ସହିତ ଭଜା ବନାଉ ଆଉ ସନ୍ତୁଳା ସନ୍ତୁଳା ସନ୍ତୁଳା ବନାଉ ଆଉ ତରକାରୀ ଆଉ ମାଛ ବେସର ଏସବୁ ବହୁତ ପ୍ରକାର ଆଇଟମ୍ ବନାଉ ବନାଉ ତା' ସହିତ ମୁଗ ମୁଗରେ ବି ମୁଗରେ ମୁଗ ଆଇଟମ୍ ବନା ମୁଗ ତରକାରୀ ମୁଗରେ ଆମେ ବନାଉ ମୁଗ ଆଇଟମ୍ ହାଲୁଆ ଏସବୁ ବନାଉ ତ ଆମ ମକାରେ ବି ବନାଉ ମକାରେ କା ମକା ତରକାରୀ ଆଉ ଦଲିଆ ଏ ସବୁକିଛି ବନାଉ ଆଉ